ବଗିଚା କାମ କରିବା ପାଇଁ ମୁଖ୍ୟତଃ ଅନେକ ଲୋକ ପସନ୍ଦ କରିଥାଆନ୍ତି ଏବଂ ବଗିଚାରେ ଅନେକ ସମୟରେ ବା ଅନେକ ଖାଲି ସମୟରେ ଥିବା ଜାଗାରେ ଅନେକ ସମୟରେ ଅନେକ ଲୋକ ବଗିଚାରେ କାମ କରନ୍ତି ଯଥା ନିଜ ଦୈନନ୍ଦୀନ ଜୀବନରେ ଅନେକ ପ୍ରକାରର କାମ ଥାଏ କିନ୍ତୁ ସେହି ଦୈନନ୍ଦୀନ ଜୀବନରେ ଅନେକ ପ୍ରକାରର କାମକୁ ବା ଅନେକ ପ୍ରକାରର କାମ ସାରି କିଛି ଖାଲି ସମୟରେ ବଗିଚାରେ କିଛି ପରିମାଣ ମାତ୍ରାରେ ଅନେକ ପ୍ରକାରର ଗଛ ଲଗାଇବା ଯଥା ଫଳ ପନିପରିବା କିମ୍ବା ଅନେକ ପ୍ରକାରର ଫୁଲ ଗଛ ଲଗେଇବା ଯାହାକି ଆମକୁ ନିଜ ଦୈନନ୍ଦିନ ଜୀବନରେ କିଛି ସୁଖ ମିଳିଥାଏ ଯଥା କିଛି ପରିମାଣ ମାତ୍ରାରେ ବଗିଚାରେ ଫୁଲ ଲଗେଇବା ମାତ୍ରେ ତାହା ଅନେକ ପର୍ବପର୍ବାଣୀରେ କାମ ଆସିଥାଏ ସେହିପରି ଭାବରେ କିଛି ଫଳ ପନିପରିବା ଲଗେଇଲେ କିଛି ପରିମାଣ ମାତ୍ରାରେ ଆମକୁ ସାହାଯ୍ୟ ମଧ୍ୟ ହୋଇଥାଏ ଏବଂ ଯଉଁମାନେ ନୂଆରେ କାମ ଆରମ୍ଭ କରୁଛନ୍ତି ବା ବଗିଚାରେ କାମ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ କିଛି ଟିପ୍ସ ଅଂଶୀଦାର କରିବା ପାଇଁ କହିଲେ ମୁଖ୍ୟତଃ ମୁଁ କହିବା ପାଇଁ ଚାହେଁ ଗୋବର ଖତକୁ ବ୍ୟବହାର କରି ନିଜ ବଗିଚାରେ କିଛି ଗଛ ପନପରିବା ଫଳ ଲଗେଇଲେ ତାହା ବହୁ ଅମଳ ହୋଇଥାଏ ତେଣୁକରି ସେମାନେ କିଛି ପରିମାଣ ମାତ୍ରାରେ ୟୁଟ୍ୟୁବ୍ ଜରିଆରେ କୌଣସି ଭିଡ଼ିଓ ଦେଖିବା ଦରକାର ଏବଂ କିଛି ଶିଖିବା ଦରକାର ଯାହା ଫଳରେ ସେମାନେ ଅନେକ ପ୍ରକାରର ଗଛ ଲଗେଇବାରେ ଠିକ୍ ପରିମାଣ ମାତ୍ରାରେ ଶିଖିପାରିବେ ଏବଂ ସେମାନେ ଗୋବର ସହ ସହ କିଛି ଖତ ମଧ୍ୟ ଆଣିକିରି ନିଜ ବଗିଚାରେ ଲଗାଇ ବ୍ୟବହାର କରିକି ଗଛ ଲଗେଇଲେ ସେମାନେ ଅନେକ ପ୍ରକାରର ଫଳ ପାଇପାରିବେ